ଆଗର୍ ପିଢ଼ି ଅଲ୍ଗା ଥିଲା ଏବେର୍ ପିଢ଼ି ଅଲ୍ଗା ଅଛେ ଆଗେ ଲୋକ୍ ମାନେ ସମ୍ମାନ୍ ଦଉଥିଲେ ଏବେ ତ ସମ୍ମାନ୍ ବି ଦେବାର୍ ନାଇଁନ ବାଟେ ଚାଲ୍ଲା ଲୋକ୍ କେ ବି ଜୁହାର୍ ଭେଟ୍ ବି ନେଇ କର୍ବାନା ଏବେ ଆଗ୍ଲି ଯେ ମାଆ ବାପା ମାନ୍କେ ଲୋକ୍ ସମ୍ମାନ୍ ଦଉଥିଲେ ଏବେ ମାଆ ବାପାକେ ବି ସମ୍ମାନ୍ ନେଇଁ ଦେବାର୍ ଆଗ ତ ପୂରା ଗାଡ଼ି ମଟର୍ ବି ନେଇଁ ଥାଇ ନେଇଁ ଥାଇ ଆଗ୍ଲି ଚାଲି କରି ଆସା ଯାଆ ହଉଥିଲେ ତାର୍ ପରେ ଏବେ ଗାଡ଼ି ମଟର୍ ହେଲା ଦିନୁ ଲୋକ୍ ମାନେ ଏବେ ଚାଲ୍ ବି ଚାଲି କରିବି ନେଇଁ ଯିବା ଆଗର୍ ଯେନ୍ ଆଗର୍ ପିଢ଼ି ବହୁତୁ ବଣିଆ ଥିଲା ଏବେ ତ କାହା କେ ବି ଲୋକ୍ ଆଦର୍ ସମ୍ମାନ୍ ବି ନାଇଁ ଦେବାର୍ନେ ଏବେ ଯାହା କେ ଦେଖ୍ଲେ ମୁଇଁ ବଡ଼୍ ଲୋକ୍ ବୋଲିକରି କହୁଛନ୍ ବାଟେ ଚାଲ୍ଲା ଲୋକ୍କେ ଯେତେ ତମେ ଭଲ୍ କରି କଥାବାର୍ତ୍ତା ହେବ ବଏଲେ ସେତେ ଅଧିକା ଆଗ୍ଲି ଫୋନ୍ ନେଇଁ ଥାଇ ଏବେ ଫୋନ୍ ଯୁଗ୍ ଫୋନ୍ ଆସ୍ଲାନେ ଆଗ୍ଲି ଟେଲିଫୋନ୍ ଦ୍ୱାରା ଆଗ ଲୋକ୍ମାନେ କଥାବାର୍ତ୍ତା ହଉଥିଲେ ଏବେ ସେ ମୋବାଇଲ୍ ଦ୍ୱାରା କଥାବାର୍ତ୍ତା ହଉଛେ ମୋବାଇଲ୍ ଇ ଆସ୍ଲା ପରେ ଏବେ ଲୋକ୍ କାହାକେ ବି ପଚ୍ରାବାର୍ ନେଇଁନେ